ମୁଁ ନିଜେ ମୋ ତରଫରୁ ନୁହଁ ଥରେ ଏକ କାନ୍ଥରେ ସୁନ୍ଦର ପୃଥିବୀର ଚିତ୍ର ଓ ତା ମଧ୍ୟରେ କିଛି ଫଟୋ ହୋଇଥିଲା ତାକୁ ମୁଁ ଦେଖି ବେଶ ଆକର୍ଷିତ ହୋଇଥିଲି ଓ ପରେ ତାକୁ ମୋ ମୋବାଇଲ ମାଧ୍ୟମରେ ଫଟୋ ଉଠାଇ ଆଣିଥିଲି ତାପରେ ଘରେ ମୁଁ ସେଇ ଚିତ୍ରଟିକୁ ଆଙ୍କିବାକୁ ଚେଷ୍ଟା କରିଥିଲି ଓ ସେଥିରେ ସଫଳ ମଧ୍ୟ ହୋଇଥିଲି ଚିତ୍ରଟି ଆଙ୍କି ସାରିବା ପରେ ହଠାତ ମୁଁ ଦେଖିବାକୁ ପାଇଲି କି ସେଥିରେ ବହୁତ କିଛି ବର୍ଣ୍ଣନା ବା ଗଭୀର ଜିନିଷ ରହିଛି ଆମର ପରିବେଶ କିପରି ଦୂଷିତ ବା ପ୍ରଦୂଷଣ ହେଉଛି ଓ ତାହା ଦ୍ୱାରା ଆମର ଭବିଷ୍ୟତରେ କିଭଳି ଭାବେ ପ୍ରଭାବ ପଡ଼ିବ ଏଇ ଛୋଟ ସୁନ୍ଦର ଚିତ୍ର ମାଧ୍ୟମରେ ଆମକୁ ଦର୍ଶା ଯାଇଛି ଓ ତାପରେ ମୁଁ ତାକୁ ଦେଖି ସାରି ବହୁତ ଚିନ୍ତା କଲି ଓ ମୋତେ ବେଶ ଗଭୀର ଚିନ୍ତା ମଧ୍ୟ ଅନୁଭବ ହୋଇଥିଲା ଏଇ ଚିତ୍ରଟି କାନ୍ଥରେ ଥିଲା କିନ୍ତୁ ମୋ ନିଜସ୍ୱ ନ ଥିଲା କିନ୍ତୁ ପରେ ମୁଁ ତାକୁ ଆଙ୍କି ଥିବାରୁ ନିଜକୁ ଖୁସି ଅନୁଭବ କରିଥିଲି